ଆମ୍କୁ କେନ୍ସି ଜିନିଷ୍ ଘିନ୍ବାର୍କେ ଗଲେ ଆଘୁର୍ ଟଙ୍କା ପଇସା ଧରିକିରି ଯିବାର୍କେ ପଡ଼ୁଥିଲା ବର୍ତ୍ତମାନ ଆମ୍କୁ ଆର୍ ଟଙ୍କା ପଇସା ନେବାର୍କେ ନାଇଁ ପଡ଼ବାର୍ କାହିଁକିନା ଆମେ ଯଦି ମେଡ଼ିସିନ୍ ଦୁକାନକେ ଯିମା ଟଙ୍କା ପଇସା ଏଥିର୍ଲାଗି ଦେଲା ବେଲ୍କୁ ଟିକେ ଲେଟ୍ ହଉଥିଲା ବର୍ତ୍ତମାନ୍ ଆରୁ ନାଇଁ ହବାର୍ କିଏ କେନ୍ସି ଦୁକାନ କେ ପନିପାରିବା ହଉ କି ଗ୍ରୋସରୀ ସାମାନ୍ ହଉ ଆମ୍କୁ କିଣିବାର୍କେ ଯେନ୍ ପଡ଼ୁଛେ ଆମେ ତାର୍ ବଦଲ୍କେ ଟଙ୍କା ପଇସା ନାଇଁ ନେଇକିରି ଆମେ ଯେନ୍ ଏବେ ବ୍ୟବସ୍ଥାଟେ ନାଇଁ ହେଇଛେ କାଏଁ ଇଣ୍ଟରନେଟ୍ ନମ୍ବର ମାଧ୍ୟମରେ ଆମେ ଗୁଗୁଲ୍ ପେ ଫୋନ୍ ପେ ପେଟିଏମ୍ ଯେତ୍କି ଆମେ ଖୁଲିଚୁଁ ଇଥିର୍ଲାଗି ଆମର୍ ସୁବିଧା ସୁଯୋଗ ଜଲ୍ଦି ହେଇ ପାରୁଚେ ଆରୁ ଟଙ୍କା ପଇସା ନାଇଁ ଦରକାର କର୍ବାର୍ ଏଥିର୍ଲାଗି ଆମେ ଭଲ୍ ଭାବେ ଚଲି ପାରୁଚୁଁ ଆର୍ ଇଟା ମୁଇଁ ଭାବୁଚେ ଭଲ୍ ସୁବିଧା ହେଇଚେଁ